ହ୍ୟାଲୋ ହାଁ ହଁ ଡାଲି ଡାଲି ଆଳୁ ପିଆଜ ତେଲ ମସଲା ଆ ସେତିକି ଅଛି ଅ ହଁ ଦୋକାନରେ ସୁଲଭ ମୂଲ୍ୟରେ ଦିଆଯିବ ହଁ ହଁ ସବୁ ସୁଲଭ ମୂଲ୍ୟରେ ଦିଆ ହେବ ଆଉ ଡାଲି ନା ଆଳୁ କିଲୋ ତ କୋଡ଼ିଏ ଲେଖାଁ ବେଶୀ ନେଲେ ଟିକେ ଆଉ ଦୁଇ ଟଙ୍କା ଡିସକାଉଣ୍ଟ୍ କରିକି ଦେବି ଆଉ ଡାଲି ହଁ ହଁ ଆଚ୍ଛା ଠିକ୍ ଅଛି ଆଚ୍ଛା କେତେ କିଲୋ ଲେଖାଁ ନେବ ଆଳୁ ପଚାଶ କିଲୋ ପନ୍ଦର ଟଙ୍କା ଲେଖାଁ ଦେବି ହଁ ସବୁ ଅଛି ସନ୍ତୁର୍ ଅଛି ଲକ୍ସ ଅଛି ସାବୁନ୍ ଅଛି ଲାଇଫ୍ବଏ ଅଛି ଏ ଅଛି ଦଶ ବାର ଟା ଆଇଟମ୍ ଅଛି ଆଉ କେତେ ଟା କେତେ ଟା ଲାଗିବ ଆଉ ସିଏ ହେଇଯିବ ଆଉ ସେ ଫିକ୍ସ ରେଟ୍ଟା ଟିକେ ଶହେ ଦେଢ଼ ଲେଖାଁ ପଡ଼ିଯିବ ଦେବା ଶହେ ପଚାଶ ଡାଲି ଶହେ ଅଶୀ ଡାଲି ଚାର ଚାରି ଟା ଅଛି ମୁଗ ଡାଲି ମସୁର ଡାଲି ବିରି ଡାଲି ଚଣା ଡାଲି ମୁଗ ଡାଲି ହେଲା ଶହେ ଅଶୀ ଲେଖାଁ ଆଉ ଚଣା ଡାଲି ଶହେ କୋଡ଼ିଏ ଲେଖାଁ ମସୁର ଡାଲି ଶହେ ଲେଖାଁ ଏଇ ସବୁ ଅଛି ଆଉ ସବୁ ନେଇଯାଅ ନେଇଯାଅ